ଆମର ବିଶ୍ୱବ୍ରହ୍ମାଣ୍ଡ ବହୁତ ବଡ଼ ଏ ବଡ଼ ଏତେ ବଡ଼ ଯେ ଆମେ ତାର କଳ୍ପନା ମଧ୍ୟ କରିପାରିବା ନାହିଁ ଯଦି ଆମ ବିଶ୍ୱବ୍ରହ୍ମାଣ୍ଡ ଗୋଟିଏ ମରୁଭୂମି ହେବ ତେବେ ଆମ ଗ୍ରହ ଗୋଟିଏ ଧୂଳି କଣିକା ସଦୃଶ୍ୟ ହେବ ତେଣୁ ବିଶ୍ୱବ୍ରହ୍ମାଣ୍ଡ ବିଷୟରେ ସବୁକିଛି ଜାଣିବା ଆମ କଳ୍ପନାର ବାହାରେ ତଥାପି ମଧ୍ୟ ଆମ ବୈଜ୍ଞାନିକମାନେ ବିଶ୍ୱ ବିଷୟରେ ଜାଣିବାକୁ ସବୁବେଳେ ଉଦ୍ଦ୍ୟମ ଜାରି ରଖିଛନ୍ତି ଏବଂ ଅନେକ ଗୁଡ଼ିଏ ରହସ୍ୟ ଅଛି ଯେଉଁଗୁଡ଼ିକ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ତାହାର ରହସ୍ୟ ଉପରୁ ଏପର୍ଯ୍ୟନ୍ତ ପରଦା ହଟେଇ ପାରିନାହାନ୍ତି ଯେମିତି ଆମ ବିଶ୍ୱବ୍ରହ୍ମାଣ୍ଡ କେତେ ବଡ଼ ଏପର୍ଯ୍ୟନ୍ତ ତାହାର ଉତ୍ତର କାହାରି ପାଖରେ ନାହିଁ କାରଣ ବୈଜ୍ଞାନିକମାନେ ଅନେକ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରରେ ମଧ୍ୟ ବ୍ରହ୍ମାଣ୍ଡ ଶେଷ ପର୍ଯ୍ୟନ୍ତ ଏବେ ବି ପହଞ୍ଚି ପାରି ନାହାନ୍ତି ପୁଣି ଆମ ପୃଥିବୀକୁ ଛାଡ଼ି ଅନ୍ୟ ଯେଉଁ ଗ୍ରହରେ ଜୀବନର ସତ୍ତା ଅଛି ତାହା ଆଜି ପର୍ଯ୍ୟନ୍ତ ଅସମାହିତ ରହିଛି ଆମେ ଥରେ ଥରେ ଏହି ଏଲିଏନମାନଙ୍କ ବିଷୟରେ ଚର୍ଚ୍ଚା କରିଥାଉ ଅନେକ ସେମାନଙ୍କୁ ଦେଖିଥିବାର ମଧ୍ୟ ଦାବି କରିଥାନ୍ତି କିନ୍ତୁ ଏହାର ଉତ୍ତର ମଧ୍ୟ ଆଜି ପର୍ଯ୍ୟନ୍ତ ଅସମାହିତ ରହିଛି